ହ୍ୟାଲୋ ହଁ ଡ୍ରାଇଭର ଭାଇ କହୁଛନ୍ତି କି ହଁ ଭାଇ କଣ କହୁଥିଲି କି ମୁଁ ଭୁବନ ଏଇ ଯେଉଁ ଆମର ଭୁବନେଶ୍ୱର ଟଙ୍କପାଣି ରୋଡ଼ ପାଖରୁ କହୁଥିଲି ଯେଉଁ ସାଇ ମନ୍ଦିର ଅଛି ଟଙ୍କପାଣି ରୋଡ଼ ପାଖରେ ମୁଁ ସେଇଠୁ କହୁଥିଲି ହଁ ଆକଚୁଆଲି ମୋ ବାପା ମା ଆଉ କିଛି ସାଙ୍ଗ ଭୁବନରୁ ମୋ ପାଖକୁ ଆସିବାର ଅଛି ତ ଆପଣ ଟିକେ ଯଦି ସମୟ ହେବ ଆପଣ ଟିକେ ମୋତେ କୁହନ୍ତୁ ଯଦି ଆପଣ ଆସିପାରିବେ ତେବେ ଆପଣ ଗୋଟେ କାମ କରନ୍ତୁ କାଲି ସକାଳୁ ବାହାରି ଯାଆନ୍ତୁ ମୁଁ ଆପଣଙ୍କୁ ତାଙ୍କର ଯୋଉ ମାନେ ଠିକଣାଟା ଦେଇଦେବି ଆପଣ କାଲି ସକାଳେ ଯାଆନ୍ତୁ ଭାରି ନଅଟା ସୁଧା ଆସିକି ଟିକେ ପହଞ୍ଚି ପାରିବେକି ମାନେ ସେଇ ଟଙ୍କପାଣି ସାଇମନ୍ଦିର ପାଖରେ ଆପଣ ଯଦି ପହଞ୍ଚିଗଲେ ମୁଁ ସେହିଠିକୁ ଯାଇକିନା ତାଙ୍କୁ ସେଇଠୁ ନେଇଆସିବି ତାପରେ ଆପଣଙ୍କର ପଇସା ଦେଇଦେବି ଆଛା କେତେ କଣ ନେଉଛନ୍ତି ଭାଇ ମୁଁ କହିଲି କି କେତେ କଣ ଟଙ୍କା ନେଉଛନ୍ତି ଭୁବନରୁ ଭୁବନେଶ୍ୱରକୁ କେତେ ଟଙ୍କା ନେଉଛନ୍ତି ହେ ନାଇଁ ଭାଇ ଏମିତି କହିଲେ କେମିତି ହବ ମୁଁ ରହୁଛି ପରା ସାତବର୍ଷ ହେଲାଣି ଭୁବନେଶ୍ୱରରେ ରହୁଛି ମୁଁ ସବୁବେଳେ ପ୍ରାୟତଃ ଯିବା ଆସିବା କରୁଛି ଆପଣ ଏତେ ଟଙ୍କା କହୁଛନ୍ତି କେମିତି ହେବ ହେଉ ଆପଣଙ୍କ କଥା ରହୁଛି ମୋ କଥା ରହୁଛି ଗୋଟିଏ କାମ କରନ୍ତୁ ସାତଶହ ଟଙ୍କାରେ କଥାକୁ କଥା ଛିଡ଼ାନ୍ତୁ ଆପଣ ମୁଁ ସବୁବେଳେ ଏମିତି ଭାଇ ଯିବା ଆସିବା ରହିବ ଆପଣଙ୍କ ମୋ ଭିତରେ ସବୁବେଳେ ଯିବା ଆସିବା ରହିବ ମୁଁ ଆପଣଙ୍କ ଗାଡ଼ିକି ହିଁ ସବୁବେଳେ ଡାକିବି ତେଣୁ ଗୋଟିଏ ଭଲ କଥାବାର୍ତ୍ତା ରହିଲେ ଆମ ଭିତରେ ଭଲ ଆପଣ ଯଦି ମୋତେ ଆଜି ଟିକେ ଅଧିକା ରେଟ୍ କହିବେ ମୁଁ ନିଶ୍ଚିନ୍ତ କାଲି ଆଉ କାହାକୁ ଖୋଜିବି ନା ଯେଣୁ ଆପଣ ଆଉ ମୋ ଭିତରେ ଗୋଟେ ଭଲ ରହିଲା ତାହେଲେ ମୁଁ ନିଶ୍ଚିତ ଆପଣଙ୍କୁ ହିଁ ଖୋଜିବି ହେଉ ହେଉ ଠିକ୍ ଅଛି ଭାଇ ମୁଁ ସାତଶହ ପଚାଶ ଦେବି ହେଲା ଠିକ୍ ଅଛି କାଲି ଆସିକି ସେ ଆପଣ ଟିକିଏ ମୋ ଯେଉଁ ଯାଆନ୍ତୁ ବାହାରି ହଁ ତାଙ୍କ ଠିକଣାଟା କହିଦେଉଛି ଢେଙ୍କାନାଳ ଢେଙ୍କାନାଳ ଯେଉଁ ଜିଲ୍ଲା ଅଛି ଆଁ ସେ ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ଆପଣ ବଢ଼ିଆ ସେ ଜାଣିଥିବେ ଭାଇ ଏସିଆ ମହାଦେଶର ସବୁଠୁ ବଡ଼ ଗାଁ କହିଲେ ସମସ୍ତେ ଜାଣିବେ ତ ସେଇ ସେଇ ଭୁବନକୁ ଯିବେ ଭୁବନ କାଳିବଜାର ଛକ ସେ କାଳୀବଜାର ଛକରେ ରହିକି ଆପଣ ମୋତେ ଟିକିଏ ଖାଲି ଫୋନ୍ କରିଦେବେ ମୁଁ ଘରଲୋକଙ୍କୁ ଫୋନ୍ କରିଦେବି ସେ ଆପଣଙ୍କ ପାଖରେ ଆସିକି ପହଞ୍ଚିଯିବେ ଆପଣଙ୍କୁ ବି ତାଙ୍କ ଘର ପାଖକୁ ଯିବା ପାଇଁ ଏତେ ଅସୁବିଧା ମାନେ ଭୋଗିବାକୁ ପଡ଼ିବନି ଆପଣ ସେଇ କାଳୀବଜାରରେ ରହିକି ମୋତେ ଫୋନ୍ କରିଦେବେ ସେମାନେ ଆପଣଙ୍କ ପାଖକୁ ପଳାଇ ଆସିବେ ହଁ ଭାଇ ହଁ ଭାଇ ହଁ ହଁ ଧନ୍ୟବାଦ ଧନ୍ୟବାଦ